ଆସ୍ବା ବରଷ୍ରେ ଆମର୍ ଯେନ୍ତାକେ ଆସ୍ବା ବରଷ୍ରେ ଆମ୍କେ ଏଟା ଲାଗୁଛେ ଆଗ୍କୁ ଇହାଦେ ଯେନ୍ତାକେ ସଭିଏଁ କିଛି ନା କିଛି ତ କାମ୍ କରୁଛନ୍ ହେଲେ ନିଜେ ୟା ତ ନିଜେ ବାହାରିକିରି ବାହର୍ କେନେ ଯାଉଛନ୍ ଗିନ୍ବାର୍ ଲାଗି ବି ବଜାର୍ କର୍ବାର୍ ଲାଗି ମାର୍କେଟ୍ କର୍ବାର୍ ଲାଗି ଲିକିନ୍ ଆଗା ଆସ୍ବା ବରଷ୍ରେ ଇଟା ହେବା ଯେନ୍ତାକି ବଜାର୍ ଲୁକର୍ ପାଇ ପାଖ୍କେ ଆସ୍ବା ଲୋକ୍ ଘରେ ଥିକରି ତାପ୍ନେ ଜରୁରୀ ସାମାନ୍ ପାଇଯିବେ ଏତ୍କିକି ଚାଷୀମାନେ ବାହରିକି କ୍ଷେତ୍ ଖଲାକେ ବି ଆଉ ନିଜେ

ହୋଇଗଲାନ ସେ ଯେନ୍ତା ଧାନ୍ କାଟୁଛେ ତା'ର୍ ପୋଲ୍ ବାହାର୍ କରୁଛେ ସେଟା କରୁଛେ ସେନ୍ତା ମାର୍କେଟ୍ ବି ଲୋକର ଘର୍ ପାଖ୍କେ ପଲେଇ ଆସ୍ବା ଇହାଦେ ତ ଫ୍ଲିପକାର୍ଟ ଅନ୍ଲାଇନ୍ ଇଟା ବହୁତ ଦୁନିଆ ଚାଲ୍ଲାନ ଯେନ୍ତା କି ଅର୍ଡ଼ର୍ କରିନେଲେ କି ଆମର୍ ଘର୍ ପାଖ୍କେ ଆସୁଛେ ଆଉ ଆମ୍କେ ମିଲି ଯଉଛେ ତ ଆସ୍ବା ବରଷ୍ରେ ହେନ୍ତା ହିଁ ହେବା ଯେନ୍ ହେଟା ହି ବହୁତ ପ୍ରଭାବ ପକାଵା କି ଲୋକ୍ ଘରୁ ବାହାରିକରି ନାଇଁଯାଅନ୍ ଲୁକର୍ ପାଖକେ ତା ସମାନ୍ ଅସ୍ବା ସମସ୍ତେ ଘରେ ବସିକରି ନିଜ ନିଜର ଜରୁରୀ ସାମାନ୍ ପାଇଯିବେ ଘରେ ବସିକରି ବି ଲୋକ୍ ନିଜର୍ କାମ ଧନ୍ଦା ବି କରିପାରୁଛନ୍ ଇନ୍ ଟେକ୍ନୋ ଟେକ୍ନୋଲୋଜି ଯିନ୍ଟା ଜିନିଷ୍ ଅଛେ ଯାହାଦେ ଯେନ୍ଟା କି ଆମର୍ ଟେକ୍ନୋଲୋଜି ଦ୍ୱାରା ସବୁକିଛି ହଉଛେ ସେଟା ଆଗକେ ବେଶୀ ବଢ଼୍ବା